ଗୋପାଳପୁରରେ ଗୋଟିଏ ମେଳା ଲାଗିଥିଲା ମୁଁ ସେଠାକୁ ମୋ ପିଲାମାନଙ୍କ ସହ ବୁଲିବାକୁ ଯାଇଥିଲି ସେଠାରେ ଦେଖିଲି ଗୋଟିଏ ଶାଢ଼ୀ ଦୋକାନରେ ଥିଲା ଶହେ ଟଙ୍କାରେ ଗୋଟେ ମିଳୁଥିଲା ମୁଁ ସେ ଶାଢ଼ୀ ଆଣିଲି ପିନ୍ଧିଛି ବହୁତ ବଢ଼ିଆ ଲାଗିଛି ଦେଖିବାକୁ ବହୁତ ସୁନ୍ଦର